ଆମ ଗ୍ରାମ ଗୁଡ଼ିକରେ ଥିବା ଖୁଚୁରା ଏବଂ ହୋଲ୍ସେଲ୍ ବଜାର ଗୁଡ଼ିକ ବିଷୟରେ ମୁଁ ଜାଣିଛି ହୋଲ୍ସେଲ୍ ଦୋକାନ ମାନ ଅଧିକ ସମସ୍ତ ଜିନିଷ ଅଧିକ ପରିମାଣରେ ରଖିଥାନ୍ତି ଏବଂ ସେହି ହୋଲ୍ସେଲ୍ ଦୋକାନ ଗୁଡ଼ିକରୁ ଖୁଚୁରା ଦୋକାନୀ ମାନ ଆଣିଥାନ୍ତି ଏବଂ ଖୁଚୁରା ଦୋକାନୀ ମାନ ତାଙ୍କ ଠୁ କିଣି ଆଣି ସେଇ ଜିନିଷକୁ ପୁଣି ଗାଁର ଲୋକମାନଙ୍କ ଠାରେ ବିକ୍ରି କରିଥାନ୍ତି ହୋଲ୍ସେଲର୍ରୁ ଦୋକାନୀ ପାଞ୍ଚଶହ ଟଙ୍କାରେ ଯେଉଁ ସାମାନ ଆଣିଥାଏ ତା'ହେଲେ ସେ ଗାଁରେ ତାକୁ ଛଅଶହ ସାତଶହ କରି ଟଙ୍କାରେ ବିକ୍ରି ଥାଏ ଯାହାଫଳରେ ସେ ଆଉ ଦୁଇଶହ ଟଙ୍କା ଲାଭ ଲାଭ ପାଇଥାଏ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ସମୟ ଯେମିତି ବଦଳୁଛି ସମୟ ଅନୁସାରେ ମଣିଷ ମଧ୍ୟ ବଦଳୁଛି ମଣିଷ ବଦଳିଲେ ମଣିଷର ଚାଲିଚଳନ ବ୍ୟବହାର ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ଦେଖାଯାଉଛି ଏହା ସହିତ ତା'ର ଖାଇବା ପ୍ରଣାଳୀ ପିନ୍ଧିବା ପ୍ରଣାଳୀ ଏବଂ ଆବଶ୍ୟକତା ମଧ୍ୟ ଠିକ୍ ସେମିତି ବଦଳୁଛି ଆଗରୁ ତେଜରାତି ଦୋକାନୀ ଥିଲା ସେଠାରୁ ଲୋକମାନେ ସଉଦା ଆଣୁଥିଲେ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ପନିପରିବା ମଧ୍ୟ ଆଣୁଥିଲେ ଆମେ ଯାହା ବିି ଆମର ଆବଶ୍ୟକ ହେଉଥିଲା ତା'ହେଲେ ଆମେ ସେହି ଖୁଚୁରା ଦୋକାନୀ ପାଖରୁ ସଉଦା ପନିପରିବା ଆଣୁଥିଲେ ତେଜରାତି ଦୋକାନୀ ପାଖରୁ କିନ୍ତୁ ବର୍ତ୍ତମାନ ଆଉ ସେହିସବୁ ନାହିଁ ବର୍ତ୍ତମାନ ଲୋକମାନେ ଆଉ ପ୍ରତିଦିନ ତେଜରାତି ଦୋକାନକୁ ଯାଉନାହାନ୍ତି ସପ୍ତାହକୁ ଥରେ କେବଳ ବଜାର ଯାଇ ସମସ୍ତ ପନିପରିବା ଏବଂ ସଉଦା ଆଣୁଛନ୍ତି ଏବଂ ସପ୍ତାହକୁ ଥରେ ବ୍ୟବହାର ଆଣୁଛନ୍ତି ସପ୍ତାହକୁ ଥରେ ସେମାନେ ଆଣିଲେ ଥରେ ଯେଉଁ ସାମାନ ଆଣିଥିବେ ତାହା ସପ୍ତାହଟେ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି କିନ୍ତୁ ବର୍ତ୍ତମାନ ତାହା ମଧ୍ୟ ଆଉ ଦେଖିବାକୁ ମିଳୁନି ଏବେ ସମସ୍ତେ ଅନ୍ଲାଇନ୍ ସପିଙ୍ଗ କରିବାରେ ମାତିଛନ୍ତି ସମସ୍ତ କେହି ଆଉ ତେଜରାତି ଦୋକାନ ପାଖକୁ ଯିବାକୁ ଚାହୁନାହାନ୍ତି ଅନ୍ଲାଇନ୍ ମାଧ୍ୟମରେ ସପିଙ୍ଗ କଲେ ତାହା ଅନ୍ଲାଇନ୍ରେ ଅର୍ଡ଼ର୍ କରିଦେଲେ ସେହି ଜିନିଷଟି ଆମେ ଯେଉଁ ଜିନିଷ ଅର୍ଡ଼ର୍ କରିଥିବା ତାହା ଆମ ଘର ସାମ୍ନାକୁ ଆସୁଛି ତେଣୁ ଲୋକମାନେ ଆଉ ସମୟ ନଷ୍ଟ ନ କରି ସପିଙ୍ଗ କର ଅନ୍ଲାଇନ୍ ମାଧ୍ୟମରେ ଅର୍ଡ଼ର୍ କରିଦେଉଛନ୍ତି ଯାହାଫଳରେ ଆଉ ଦୋକାନକୁ ଯିବାକୁ ପଡ଼ୁନାହିଁ ପରିଶ୍ରମ କରିବାକୁ ପଡ଼ୁନାହିଁ ଆରାମରେ ଭଲ ଜିନିଷ ଆସି ଘରେ ପହଞ୍ଚି ଯାଉଛି ଏବଂ ଏଥିରେ ଭଲ ଜିନିଷ ହେଉଛି ଆମେ ଯଦି ଅନ୍ଲାଇନ୍ ଅର୍ଡ଼ର୍ କରୁଛେ ତା'ହେଲେ ଆମର ସୁବିଧା ସମୟ ବଞ୍ଚିଯାଉଛି ଏବଂ ଠିକ୍ ଠାକ୍ ଦାମ୍ରେ ମଧ୍ୟ ଆମେ ଜିନିଷଟି ପାଇପାରୁଛେ ଆଉ ଖରାପ ଜିନିଷଟି ହେଉଛି ଆମେ ଯଦି ଅନ୍ଲାଇନ୍ ସପିଙ୍ଗ କରୁଛେ ତା'ହେଲେ ଆମେ ସେଟାକୁ ଦେଖିନଥିବା ଯେ ସେଇଟା କେମିତିଟା ଆମେ ତାକୁ କେବଳ ଫଟୋରେ ଦେଖିକି ତାକୁ ଅର୍ଡ଼ର୍ କରିବା କିନ୍ତୁ ସାମ୍ନାରେ ଆଉ ଫଟୋ ମଧ୍ୟରେ ବହୁତ ପାର୍ଥକ୍ୟ ଥାଏ ଫଟୋରେ ଯେମିତି ଦେଖାଯାଉଥଏ ପ୍ରକୃତରେ ଜିନିଷଟି ସେମିତି ହେଇ ମଧ୍ୟ ନଥାଏ ଆଉ ଆମେ ଯେତେବେଳେ ଫଟୋକୁ ଦେଖି ଅର୍ଡ଼ର୍ କରୁଛେ ତାହା ପ୍ରକୃତ ଜିନିଷ ଠାରୁ ଟିକେ ଅଲଗା ଆସୁଛି କେବଳ ସେତିକି ନୁହେଁ ଆମେ ଯଦି ଅନ୍ଲାଇନ୍ ମାଧ୍ୟମରେ ଅର୍ଡ଼ର୍ କରୁଛେ ତା'ହେଲେ